ମୁଇଁ ଯେତେବେଲେ ପିଲାଦିନୁ ପାଠ ପଢ଼ୁଥିଲିଁ ତିନ୍ ଚାର୍ ପାଞ୍ଚ୍ କ୍ଳାସ୍ ପାଠ ପଢ଼ୁଥିଲି ଆମର୍ ମାଷ୍ଟର୍ମାନେ ବୋଇଲେ କି ନି ଏ ପିଲେ ପିକନିକ୍ ବଇଲେ ଜାନିଛ କାଁ ବୋଇଲିକରି କହିଲେ ସେତେବେଲେ ହଁ କାଣା ଯେ ଆଜ୍ଞା ଆମକୁ ବୁଝେଇକରି କହୁନ୍ କହୁନ୍ ତ ଟିକେ ବୋଲିକରି ମୁଇଁ କହିଥିଲି ଯେ ମାଷ୍ଟର୍ ବୋଇଲେ କି ନେ ଯେନ୍ ତମେ ପାଠପଢ଼ୁଚ ଦୁର୍ ଗାଁ ଦୁର୍ ଗାଁକେ ଯିମାଁ ପିକନିକ୍ ଯିମାଁ ପିକନିକ୍ ଯିମାଁ ସେନ ଭୋଜିଭାତ୍ କରମା ଆରାମ୍ ସେ ଖାନାପିନା କରିକରି ଭ୍ରମଣ କରିକରି ମାନେ ବୁଲିବୁଲା କରି ଦେଖି ଚାହି କରି ଆସ୍ମା ଘର୍କେ ବେଲେ ସେତେବେଲେ କାଣା କାଣା ଦେଖ୍ବ ବୋଲିକରି ଦେଖ୍ବ ସେନ ବାଘ ଦେଖବ୍ ଭାଲୁ ଦେଖବ୍ କି କୁକୁର୍ ଦେଖ୍ବ କି ମାଙ୍କଡ଼ ଦେଖ୍ବ ବୋଲିକରି ଆମକୁ ସେତେବେଲେ କହିଥିଲେ ଆମର୍ ଆଜ୍ଞାମାନେ ବେଲେ ସେତେବେଲେ ହଁ ଆଜ୍ଞା ଆମେ ଯିମୁଁ ବୋଇଲୁ ଆର୍ ତାଙ୍କର୍ ସାଙ୍ଗେ ଆମେ ଇ ମଟର୍ ଗାଡ଼ିଥି ବସିକରି ଗଲୁ ପିକନିକ୍ ପିକନିକ୍ ଗଲୁ ଆମେ ତୁଲଣ୍ଡୀ ବୋଲିକରି ଗୁଟେ ଗାଁଥି ଅଛି ସେଟା ବହୁତ୍ ବଡ଼୍ ଝାର୍ ଟି ସେ ଝାର୍ ଭିତରେ ଆମେ ପିକନିକ୍ କରିକରି ଭୋଜିଭାତ୍ ଖାଇକରି ବୁଲିକି କେନ୍ଦ୍ରିକରି ସାଙ୍ଗ ସାଥିମାନଙ୍କର୍ ସାଙ୍ଗେ ଦିନ୍ ବିତେଇକରି ସେ ଦିନଟା ଆମେ ଆସ୍ଲୁ